ହ୍ୟାଲୋ ମୁଁ ବିଶ୍ଵିକ ପରିଡ଼ା କହୁଛି ମୁଁ ଆଜି ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତି କିପରି ବୃଦ୍ଧି ପାଇଛି ଏବଂ ବିକଶିତ ହୋଇଛି ତାହା ଉପରେ କିଛି ଆଲୋଚନା କରିବାକୁ ଯାଉଛି ଦୁଇହଜାର ଚଉଦ ପୂର୍ବରୁ ଯେତେବେଳେ ଆମର ପ୍ରଧାନମନ୍ତ୍ରୀ କଂଗ୍ରେସର ନେତା ଥିଲେ ସେତେବେଳେ ଆମର ଅର୍ଥନୀତି ବହୁ ପଛରେ ଥିଲା କିନ୍ତୁ ଯେତେବେଳେ ଦୁଇହଜାର ଚଉଦ ପରେ ଚଉଦରେ ନରେନ୍ଦ୍ର ମୋଦି ଯିଏକି ଆମର ପ୍ରଧାନମନ୍ତ୍ରୀ ହେଇ ଆସୁଛନ୍ତି ଦୁଇଥର ଦୁଇ ହଜାର ଚଉଦରୁ ଦୁଇହଜାର ଚବିଶ ପର୍ଯ୍ୟନ୍ତ ସେ ଦୁଇ ତାରି ଏହି ବର୍ଷ ମଧ୍ୟରେ ଆମର ଭାରତର ଅର୍ଥନୀତିକୁ ବହୁ ଉପରକୁ ନେଇସାରିଛନ୍ତି ଦୁଇହଜାର ଚଉଦ ପୂର୍ବରୁ ଆମର ଅର୍ଥନୀତି ସମସ୍ତ ଦେଶର ମଧ୍ୟରେ ସର୍ବ ସର୍ବ ନିମ୍ନରେ ଥିଲା ହେଲେ ଯେବେବି ଯେତେବେଳେ ପି ଏମ୍ ମୋଦୀ ଆସିଥିଲେ ଆମ ଭାରତକୁ ଭାରତରେ ପି ଏମ୍ ରୂପରେ ଆସିଥିଲେ ମୋଦୀ ସେତେବେଳେ ଆମର ଏବେ ଥାର୍ଡ଼ ଇକୋନୋମିକ୍ ଷ୍ଟେଟ୍ ହେଇସାରିଛି ପୁରା ହୋଲ୍ ୱାର୍ଲଡ଼ରେ ଆମେ ସେଇ ଟାଇମ୍ରେ ଚିନ୍ ଥିଲା ସଭା ଉପରେ ଏବଂ ଆମେ ଥିଲୁ ସଭା ତଳେ ଏବେ ଆମେ ତୃତୀୟ ନମ୍ବର ଅଛୁ ସମଗ୍ର ବିଶ୍ୱରେ ଧନ୍ୟବାଦ ଜଣେଇବାକୁ ଚାହୁଁଛି ଆମ ପି ଏମ୍ ମୋଦିକୁ ଯାହାକି ଯିଏକି ଆମ ଦେଶକୁ ଏତେ ଉନ୍ନତି କରିଛନ୍ତି ତା'ସହ ମଧ୍ୟ କେବଳ ଆମ ଅର୍ଥନୀତି ବଢ଼ିନି ଆମର ଟେକ୍ନୋଲୋଜି ମଧ୍ୟ ବଢ଼ିଛିି ଯାହାଦ୍ୱାରାକିି ଇଣ୍ଟରନେଟ ବ୍ୟାଙ୍କିଂ ଡିଜିଟାଲ ପେମେଣ୍ଟ ଆର୍ଥିକ କ୍ଷତିରୁ କ୍ଷେତ୍ରକୁ ଆମେ ଓହ୍ଲେଇ ପାରିଛୁ ଯାହାଦ୍ୱାରା ପ୍ରତି ଦୋକାନରେ ଗୋଟେ ଗୋଟେ ସମସ୍ତଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ସହିତ ସ୍କାନର ଅଛି ଯାହାକୁ ଆମେ ସ୍କାନ୍ କରି ଏନିିକଷ୍ଟ ଆମେ ଟଙ୍କାଟା ହେଲେ ମଧ୍ୟ ତାଙ୍କୁ ଦେଇପାରୁଛୁ ବିନା କୌଣସି ଝିନଝଟରେ ଏବଂ ଯାହାଦ୍ୱାରାକି କାହାର କ୍ଷତି ହବାର ନାହିଁ ମୁଁ କେହି ବି କ୍ଷତିରେ ପଡ଼ିବେନି ସମସ୍ତଙ୍କ ସିଧା ଆକାଉଣ୍ଟକୁ ପଇସା ଯାଉଛି ଦେଶର ଏମିତି ଏହାଦ୍ୱାରା ଦେଶ ବହୁତ ଆଗକୁ ମଧ୍ୟ ଯାଉଛିି ଧନ୍ୟବାଦ୍ ଜଣାଇବାକୁ ଚାହୁଁଛି ପି ଏମ୍ ମୋଦି ଏବଂ ଆମ ଦେଶରେ ଥିବା ସାଇଣ୍ଟିଷ୍ଟମାନଙ୍କୁ ଯିଏକି ଏତେ କଷ୍ଟ କରି ଆମକୁ ଆଜି ଦୁନିଆରେ ତୃତୀୟ ନମ୍ବରରେ ଆଣି ପହଞ୍ଚେଇଛନ୍ତି